ଯୋଗ କେବଳ ଏକପ୍ରକାର ବ୍ୟାୟାମ ନୁହେଁ ଏହା ଏକ ସୁସ୍ଥ ଜୀବନର ଆରମ୍ଭ ଯଦି ଆମେ ନିୟମିତ ଯୋଗ କରିବା ତେବେ ଆମ ଶରୀର ନୁହେଁ ତାହା ଆମ ମସ୍ତିଷ୍କରେ ମଧ୍ୟ ପ୍ରଭାବ ପକାଇଥାଏ ଓ ଏକ ସୁସ୍ଥ ଜୀବନଯାପନ ପ୍ରଣାଳୀ ଅବଲମ୍ବନ କରିବାରେ ମଧ୍ୟ ଆମକୁ ସାହାଯ୍ୟ କରିଥାଏ ତେଣୁ ନିୟମିତ ଯୋଗ କରୁଥିବା ଲୋକଙ୍କଠାରେ ଏକ ସୁସ୍ଥ ମସ୍ତିଷ୍କର ଲକ୍ଷଣ ମଧ୍ୟ ଦେଖାଯାଇଥାଏ ତେଣୁ ଯୋଗକୁ କେବଳ ଏକ ବ୍ୟାୟାମ କହିବା ଭୁଲ୍ ହୋଇପାରେ ଯୋଗ ଏକ ଅଭ୍ୟାସ ଓ ଏହି ଅଭ୍ୟାସ ଏକ ଭଲ ଗୁଣ ଭାବେ ସମସ୍ତଙ୍କ ପାଖେ ପରିଲକ୍ଷିତ ହେବାର ଦେଖାଯାଇଛି